ମୋତେ ପତ୍ରିକା ପଢ଼୍ବା ଲାଗି ଭଲ୍ ଲାଗ୍ସି ପତ୍ରିକା ପଢ଼ିବାର୍ ଭିତରେ ମୋତେ ଦିନଲିପି ବହୁତ ଭଲ୍ ଲାଗ୍ସି କାଇଁ ଲାଗିକି ମୋର ଆଞ୍ଚଳିକ ଭାଷାରେ ସେହିଟା ଲାଗିଥିସି ଆର୍ ବୌଦ୍ଧର ସବୁ ଗାଁ ଗହଲିର ସବୁ ଖବର ମାନେ ଆଖପାଖର ଖବର ମୋତେ ମିଲି ଯାଇସି ଆର୍ ସେଥିରେ ଲାଭ ଏହିଟା ଯେ ନିଜର୍ ମୋତେ ଟିକେ ଗାଁ ଗହଲି ଆଖପାଖର ଖବର ମାନେ ମୋତେ ଟିକେ ପଢ଼୍ବାକେ ବହୁତ ପସନ୍ଦ ଲାଗ୍ସି ସେଥିଲାଗି ମୋତେ ଦିନଲିପିକେ ବହୁତ ଭଲ୍ ଲାଗ୍ସି ଆଉର୍ ବହୁତ ବଢ଼ିଆ ନିଜର୍ ଭାଷାରେ ସେହିଟା ଲେଖା ହେଇତିସି ମତେ ପଢ଼ିକିରି ସବୁ ଜିନିଷ୍ ନିଜର୍ ଜ୍ଞାନ୍କେ ଡେଭଲପ୍ କରାସି ଆଗ୍କେ ବଢ଼ାସି ସେଥିଲାଗି ମୋତେ ଦିନଲିପି ଭଲ୍ ଲାଗ୍ସି